ମୋର ଏକ ପ୍ରିୟ ପ୍ରିୟ ପୁସ୍ତକ ଅଛି ଯାହାକି ସାହିତ୍ୟ ସେଥିରେ ସେଥିରେ ମୁଁ ଗୋଟେ ବିଷୟ ପଢ଼ିଥିଲି ଯାହାର ନାମ ହେଲା ତୁମ ପରି ଛୋଟ ପିଲାଟିଏ ସେଥିରେ ବହୁତ କିଛି ଶିକ୍ଷା ଏବଂ ଶିଖିବାକୁ ମିଳିଥିଲା ତାହା ମୁଁ ଥରେ ପଢ଼ିଥିଲି କିନ୍ତୁ ମୋତେ ଏବେ ମଧ୍ୟ ବାରମ୍ବାର ପଢ଼ିବାକୁ ତାହା ବହୁତ ଭଲଲାଗେ ଏବଂ ସେଥିରୁ ଆମେ ବହୁତ କିଛି ଶିକ୍ଷା ଏବଂ ଆମ ଛୋଟ ବେଳର ସ୍ମୃତି ଯେମିତିକି ପାଠ ପଢ଼ିବାକୁ ଯିବା ସେଥିରେ ଯଦି କେଉଁଦିନ କେଉଁ ଅସୁବିଧା ହେଲା ସେପରି ଏମିତି ବିଭିନ୍ନ ପ୍ରକାର ଜିନିଷ ଘଟିଥିଲା ଯାହାକି ଆମେ ଶିଖି ଶିଖି ପାରୁଥିଲୁ ଏବଂ ତାହା ଏତେ ମହତ୍ୱପୂର୍ଣ୍ଣ ବିଷୟ ଥିଲା କି ସେଥିରେ ଗୋଟିଏ ଚଳଚ୍ଚିତ୍ର ହେବା ଆବଶ୍ୟକ